ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ମୁଁ ଜାଣିଚି ଏହା ଆମର ଭାରତ ସରକାରଙ୍କର ଏକ ସ୍ୱାସ୍ଥ୍ୟଗତ ଯୋଜନା ଏଇ ଯୋଜନାରେ କୌଣସି ଲୋକଙ୍କର ବଡ଼ ବଡ଼ ଧରଣର ମେଡ଼ିକାଲ କେସ୍ ହେଲେ ବା ସ୍ୱାସ୍ଥ୍ୟ ଖରାପ ହେଲେ ଏଇ ଯୋଜନା ଯାହା ପାଖରେ ଥିବ ସେ ମାଗଣାରେ ଚିକିତ୍ସିତ ହେଇପାରିବ ଏଥିପାଇଁ ମହା ସ୍ତ୍ରୀଲୋକଙ୍କ ପାଇଁ ଦଶ ହଜାର ଆଉ ପୁରୁଷ ଲୋକଙ୍କ ପାଇଁ ସାତ ହଜାରର ରହିଚି ଏଇ ଯୋଉ ଏଇ ପଇସା ଦ୍ୱାରା ଏହି ଯୋଜନା ଦ୍ୱାରା ଗୋଟେ ଲୋକ ନିଶ୍ଚିତ ଭାବରେ ଭଲ ସଫଳ ପାଇ ପାରିବ ଏହା ଆମ ପାଇଁ ବହୁତ ଭଲ ଆମ ଦେଶବାସୀଙ୍କ ସମସ୍ତଙ୍କ ପାଇଁ ଏହା ବହୁତ ଭଲ ଏହି ଯୋଜନା ଉପରେ ରୋପ୍ ଲଗେଇବାକୁ ମୁଁ ଚାହୁଁନି ଏହା ହଉଚି ସରକାରଙ୍କ ଭଲ ଯୋଜନା ଯୋଜନା ମୁଁ ଏହି ଯୋଜନା ସହିତ ପରିଚିତ ମୁଁ ଆମ ପରିବାର ଜଣଙ୍କର ଶରୀର ଖରାପ ଥି ସୁସ୍ଥ ନଥିଲା ସେ ଅପରେସନ ହବାର ଥିଲା ଏଇ ଯୋଜନା ବଳରେ ଆମେ କାର୍ଡ଼ ଥିବାରୁ ଆମେ ଏହି ସୁବିଧା ପାଇ ପାରିଲୁ ସରକାରଙ୍କ ତରଫଙ୍କୁ ବହୁତ ବହୁତ ଧନ୍ୟବାଦ ଏଇ ଯୋଜନା ଆମ ପାଇଁ ବହୁତ ଉପକାରୀ